ଶିକ୍ଷକମାନେ ବିଦ୍ୟାଳୟରେ ଶିଖାବାର୍ ସବ୍କରନୁ ଆବଶ୍ୟକ ଜିନିଷ୍ ହେଉଛି ଛୁଆକେ ତାର୍ ଶିଷ୍ଟାଚାର୍ଟା ଭଲ୍ଥିବାର୍ କଥା ସେ ଲୋକ୍କୁ କେନ୍ତା କରି ସମ୍ମାନ ଦଉଚି କେନ୍ତା କରି ତାଙ୍କର୍ ସାଙ୍ଗେ କଥାବାର୍ତ୍ତା ହଉଚି ତାର୍ ଚରିତ୍ର କେନ୍ତା ତା ଇ ସବୁ ଜିନିଷ୍ ହି ଆମେ ଶିକ୍ଷାନୁ ଶିକ୍ଷ୍ମା ତ ଶିକ୍ଷକ ଇ ସବୁ ଜିନିଷ୍ ଶିଖାବାର୍ କଥା ଦୁଇ ନମ୍ବର୍ ହେଉଛେ ଶିକ୍ଷାଦେବା ଯେନ୍ତା କି ପାଠ୍ ପଢ଼ା ପାଠ୍ ପଢ଼ା ଗୋଟିଏ ମନୁଷ୍ୟର ଲାଗି ବହୁତ୍ ମୂଲ୍ୟବାନ୍ ଜିନିଷ୍ ପାଠ୍ ନାଇପଢ଼ିଥିଲେ ଆଗ୍କେ ବଢ଼ି ନାଇ ପାରୁ ଆମେ ସେଟା ବି ଶିଖାବାର୍ ଆମର୍ ଜରୁରୀ ହେ ସବୁ ଶିକ୍ଷକମାନଙ୍କୁ କୁହାଯାଉଚି ଯେ ଛୁଆକେ ଶିଷ୍ଟାଚାର୍ ଶିଖ ତାର୍ ସବୁ ଜିନିଷ୍ ତାର୍ ଗୁଣରେ ସେ ସର୍ବଗୁଣ ସମ୍ପର୍ଣ୍ଣ ହବାର୍ କଥା ସେ ପାଠ୍ରେ ବି ଏକ ନମ୍ବର୍ ହଉ ଶାଠରେ ବି ଏକ ନମ୍ବର୍ ହଉ ସବୁ ଦିଗରେ ଏକ ନମ୍ବର୍ ହେବାର୍ କଥା ଆମେ ସମସ୍ତେ ଚାହେଁମା ଯେ ସବୁ ସ୍କୁଲ୍ରେ ଇ ସବୁ ଜିନିଷ୍ ଶିଖୋନ୍ ଖାଲି ପାଠ୍ ନାଇ ଶିଖୋନ୍ ଛୁଆର ତାର୍ ଉନ୍ନତି ଦିଗରେ ସବୁ ଜିନିଷ୍କି ହେବାର୍ କଥା ଏତିକି ଆମେ ଜାନ୍ମା ସ୍କଲ୍ରେ ଏଇ ସବୁ ଜିନିଷ୍ ଥାଉ ଏଇ ସବୁ ଜିନିଷ୍ ହଉ ଛୁଆଯେ ଗୁଟେ ଭଲ୍ ବ୍ୟକ୍ତି ହିସାବେ ଆଗକେ ପରିଗଣିତ୍ ହେବ